ହଁ ମୋ'ର ପ୍ରିୟ ଓଡ଼ିଆ ପ୍ରବାଦ ଅଛି ଓଡ଼ିଆ ବହି ଅଛି ଆମ ଜାତୀୟ ପତାକା ଜାତୀୟ ଜନିତ ଗାନ୍ଧୀଙ୍କ ଉପରେ ଏବଂ ପ୍ରବନ୍ଧ ମୋ'ର ଛଅ ସାତୋଟି ବହି ମୁଁ ପ୍ରକାଶ କରିଛି ମୋର ପ୍ରିୟ ରୁଢ଼ି ହେଉଛି ପ୍ରବାଦ ହେଉଛି ଜଗନ୍ନାଥ ଦାସଙ୍କର ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି ତେଣୁ ମଣିଷ ତା' ଜୀବନ ଭିତରେ ଭଲ କାମ କଲେ ତା' ମଲା ପରେ ମଧ୍ୟ ଲୋକ ସେ କଥାକୁ ଝୁରିବେ ଭଲ କାମ କରିବା ମଣିଷର ସର୍ବାଧିକ କର୍ତ୍ତବ୍ୟ